ଆମର ଗ୍ରାମୀଣ ସମୁଦାୟରେ ବିଭିନ୍ନ ପ୍ରକାର ଲୋକନୃତ୍ୟ ରହିଅଛି ଯାହାକି ଆମର ପାରମ୍ପରିକ ନୃତ୍ୟ ଓଡ଼ିଶାରେ ଅନେକ ପ୍ରକାର ପାରମ୍ପରିକ ନୃତ୍ୟ ରହିଅଛି ସେଥିମଧ୍ୟରୁ ଆମ ଭଦ୍ରକ ଜିଲ୍ଲାରେ ରାଜାନାଟ ଦୁଆରିନାଟ ଦଣ୍ଡନାଚ ଏସବୁ ହୋଇଥାଏ ଯାହାକୁ ଲୋକମାନେ ଅତ୍ୟନ୍ତ ପସନ୍ଦ କରିଥାନ୍ତି ଏବଂ ତାହାକୁ ଦେଖି ଅନେକାଂଶରେ ମନୋରଞ୍ଜନ କରିଥାନ୍ତି ଏଠାରେ ଆମର ଓଡ଼ିଶାର ଓଡ଼ିଶୀ ନୃତ୍ୟ ହେଉଛି ବିଶ୍ଵପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ହେଲେ ମଧ୍ୟ ଲୋକମାନେ ଦେଖି ତାହାକୁ ମନୋରଞ୍ଜନ କରି ବେଶ ଆନନ୍ଦ ଲାଭ କରିଥାନ୍ତି